ଆମେମାନେ ଯେମିତି ନିକଟବର୍ତ୍ତୀ ଗାଁ ଆମର ଥାର୍ଟି ସେଭେନ୍ ଗାଁ ଆମର ଆଖ ପାଖ ଗାଁ ଥାର୍ଟି ଫାଇଭ୍ ଥାର୍ଟି ସିକ୍ସ ତା'ପରେ ଫିପ୍ଟି ଥ୍ରୀ ତା'ପରେ ଥାର୍ଟି ଫୋର୍ ଏ ସମସ୍ତ ଗାଁ ଅଛି ଆଖ ପାଖ

ସାଙ୍ଗମାନେ ସମସ୍ତେ ଏକାଠି ହେଇକି ବୁଲିବା ପାଇଁ ଯାଉଛୁ ତା'ପରେ ବୁଲିବା ପାଇଁ ଯାଉଛୁ ସବୁବେଳେ ତାଙ୍କ ସହିତ ଯାଇକି ଆମେ ଖେଳ ଖେଳୁଛୁ କ୍ରିକେଟ୍ ଭଲି ବଲ୍ ଇତ୍ୟାଦି ଆମେ ଅନ୍ୟାନ୍ୟ ଗାଁରେ ଯାଇକି ଟୁର୍ଣ୍ଣାମେଣ୍ଟରେ ବି ଖେଳୁଛୁ ଆମକୁ ଅଧିକ ମଜା ଲାଗୁଛି ତା'ପରେ ଆଖ ପାାଖ ଗାଁରେ ଯେମିତି ଛୋଟ ପାର୍କଟିଏ ଅଛି ଆମେ ବି ସେଇଠି ଯାଇକି ସମୟ କଟାଉଛୁ ଆମକୁ ବହୁତ ଭଲ ଲାଗୁଛି ତା'ପରେ ସମସ୍ତେ ବହୁତ ଖୁସିିରେ ରହନ୍ତି ଆମେ ଗଲେ ଆମମନଙ୍କୁ ବି ଭଲ ଭାବରେ କଥା ହେଉଛି ଆମ ସହିତ ଆମେ ବି ସେଇଠି ଯାଇକି ଟାଇମ୍ କଟାଇକି ଆସିଛୁ ଆମକୁ ବି ଭଲ ଲାଗୁଛି ଆମେ ଯାଇକି ସେଇଠି ଖେଳ ଖେଳୁଛୁ ତା'ପରେ ନିକଟବର୍ତ୍ତୀ ଗାଁରେ ଆମର ଯଦି କାହାର ବାହାଘର ହେଉଛି ଆମକୁ ନିମନ୍ତ୍ରଣ ପତ୍ର ଦେଉଛି ଆମେ ସେଇଠି ଯାଇକି ମଜା କରୁଛୁ ସେଇଠି ନାଚ ଗୀତ କରୁଛୁ ଖେଳକୁଦ କରୁଛୁ ଏହିଭଳି ଭାବରେ ଆମେ ଯାତାୟାତ ଚାଲୁଛି ଆମେ ଏହିଭଳି ଭାବରେ ସମୟ କଟାଉଛୁ କାରଣ ନିଜ ଗାଁରୁ ଅନ୍ୟ ଗାଁକୁ ଗଲେ ବହୁତ ଭଲ ଲାଗେ ସମୟ ବି ବହୁତ କଟେ ତା'ପରେ ଲୋକମାନଙ୍କ ସହିତ ଭଲ ଭାବରେ କଥା ହୁଏ ତଳା ଗୁଳା ହୁଏ ଏହିଭଳି ଭାବରେ ଅନ୍ୟାନ୍ୟ ଗାଁକୁ ଆମେ ଯାଇଥାଉ